ମୋର ପ୍ରିୟ ପୁସ୍ତକ ରାମାୟଣ ମତେ ରାମାୟଣ ପଢ଼ିବାକୁ ବହୁତ ଭଲ ଲାଗେ ମୁଁ ମଧ୍ୟ ତାକୁ ବାରମ୍ବାର ତାକୁ ପଢ଼େ ରାମାୟଣ ହେଉଛି ଏକ ଶିକ୍ଷଣୀୟ ପୁସ୍ତକ ଏଇ ପୁସ୍ତକରେ କିପରି ରାମ ତାଙ୍କ ପତ୍ନୀଙ୍କୁ ତ୍ୟାଗ କରିଥିଲେ ଓ ଲକ୍ଷ୍ମଣ ଭାଇଙ୍କୁ ସମ୍ମାନ କରିଲେ କିପରି ତାଙ୍କର ସବୁ କିଛି ଛାଡ଼ିକି ଆସି ଚଉଦ ବର୍ଷ ବନବାସରେ ସେ ଆସି ଜୀବନଯାପନ କାଟିଥିଲେ ଭାବୁଛି ଏଥିରେ କିଛି ଚଳଚ୍ଚିତ୍ର ବାହାରିଲେ ମୁଁ ଖୁସି ହେବି